ଆମ ସମାଜରେ ବିଶେଷ ଅନ୍ଧ ବିଶ୍ୱାସ ବହୁତ କିଛି ରହିଛି ଏମିତିକୁ ଗୁଣି ଗାରେଡ଼ି ଏସବୁ ବହୁତ ଆମ ଇଏରେ ରହିଛି ଏବଂ ସମସ୍ତେ ଏଥିରୁ ଦୂର ହେଇ ରହିବା ଭଲ ଏବଂ ସମସ୍ତେ ଭଲ ଏସବୁରୁ ଦୂରେଇକି ରହିଲେ ଆମ ସମାଜ ଏକ ସଭ୍ୟ ସମାଜ ଭାବରେ ପରିକଳ୍ପନା ହେଇପାରିବ ଏବଂ ଆମ ସମାଜରେ ଏକ ଉନ୍ନତିକରଣ ହେଇପାରିବ